ପ୍ରଥମତଃ ଚାଷ କରିବାକୁ ହେଲେ ଚାଷୀ ବିଶେଷଜ୍ଞଙ୍କ ଠାରୁ କିମ୍ବା ବଡ଼ ବଡ଼ ଚାଷୀ ଯେ ଅଛନ୍ତି କିମ୍ବା ଯୋଉମାନେ କୋର୍ସ କରିଛନ୍ତି ସେମାନଙ୍କଠାରୁ ଚାଷ ବିଷୟରେ ପ୍ରଥମ ଟ୍ରେନିଂ ନେବାକୁ ପଡ଼ିବ ଟ୍ରେନିଂ ନେଲେ ଆପଣ ଚାଷଟା ସଠିକ୍ ବିନିଯୋଗ କରିପାରିବେ ଦ୍ଵିତୀୟତଃ ହେଲା ଆପଣଙ୍କର ମାନେ ପାଣିପାଗ କୋଉ ପାଣିପାଗ ଅନୁସାରେ କୋଉ ପ୍ରକାର ଚାଷ କରିବେ ସେଇଟା ପ୍ରଥମ ଜାଣିବା ଦରକାର ଦ୍ଵିତୀୟତଃ ହେଲା ଆପଣଙ୍କର କୋର୍ସ ୱାଇସ୍ ଏଜୁକେସନ୍ କୋଉ ଧାନଟା କୋଉ ସମୟରେ କ୍ରପ୍ ହେବ କୋଉ ଚାଷଟା କଲେ କୋଉ ସମୟରେ ଦିଆଯିବ ତେଣୁ ସେଇଟା ବି ଶିଖିବା ଦରକାର ପ୍ରଥମତଃ ସେଇ ଜିନିଷ ପାଣିପାଗ ୱେଦର୍କୁ ଦେଖିକିରି ଚାଷ କଲେ ବା ଭଲ ଭଲ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଇ ଚାଷ କଲେ ଚାଷଟା ବହୁତ ଆଗକୁ ଆଗକୁ ଯାଇପାରିବ